ପଞ୍ଚାନବେ ହଜାର ଦୁଇଶହ ଚାଳିଶ ଅଣଚାଶ ହଜାର ତିନିଶହ ଷାଠିଏ ଅନେଶ୍ୱତ ହଜାର ପାଞ୍ଚଶହ ସତୁରୀ ପଚିଶ ହଜାର ଆଠଶହ ଏକାନବେ ଆଉ ନଅହଜାର ଦୁଇଶହ ନବେ